ହଁ ଦେଖ କେତେ କେତେ ସାଇଜ୍ ନ ଆସିନ ତମ୍କା କେନ୍ତା ଛତିଶ ସାଇଜ୍ ହଉ ରୁହ ଦେଖି ଦେଉଛେ ତମ ଅଣ୍ଟା ହିସାବେ ତୁମକୁ ଚୋଉତିରିଶ ହେବା ଛତିଶ ନାଇଁ ନିଅ ଛତିଶ ବହୁତ ବଡ଼ ହେଇଯିବା ଚୋଉତିରିଶ ଠିକ ରହିବା ହେଲା ହେଟା ଟ୍ରାଏଲ ରୁମ୍ ଅଛି ଟ୍ରାଏଲ୍ କରିଦେବ ହେଲା ଯେ କେତେ ମିଟର ଦରକାର

କାର୍ଗୋର ଦରକାର ତ ଯେ କେତେ ଟଙ୍କା ଭିତରେ ନେବ ବୋଲୁଛେ ସାତଶହ ଆଠଶହ ଭିତରେ ତ ହୋଉ କାର୍ଗୋର ଏଟା ଭଲ ଭଲ ଅଛି ଏଟା ତ ଛଅଶହ ଛଅଶହ ପଡ଼ୁଛି ଏଇଟା ଗୋଟେ ଦେଖ ଏଇଟା ଗୋଟେ ଦେଖ କଲରର ଯେନ୍ତା ଦେଖୁଛନିକେ ଏଇଟା ଏଇଟା ଟିକେ ଅଧିକ ଦାମ୍ ପଡ଼ବା ନଅଶହ ପଚାଶ ଟଙ୍କା ପଡ଼ୁଛି ନୂଆଖାଇ ଲାଗି ଏବେ ଡିସକାଉଣ୍ଟ ଚାଲିଛି ହେଲା ନହେଲେ ଏଇ ଜିନିଷର ଦାମ୍ ପୁରା ଏଇ ଛଅଶହ ଯେନ୍ତା ବୋଲୁଛେ ହଜାର ଟଙ୍କା ପଡ଼ୁଛି ଏବେ ଛଅଶହରେ ଦିଆ ହେଉଛି ଏଇଟା କୁଡ଼ିଏ ତିରିଶ ପରସେଣ୍ଟ ଭିତରେ ରହୁଛି ଆଉ ଦେଖ ଏଇଟା ଗୁଟେ ଟେକ୍ନୋର ଗୁଟେ ଅଛି ଦେଖ ଟେକ୍ନୋର ଏଇଟା ଗୁଟେ ଭଲ ବାହାରିବା ଏଇଟା ଭଲ ଲାଷ୍ଟିଙ୍ଗ ବି କରବା ଇଟା ଆଠଶହ ଟଙ୍କା ପଡ଼ୁଛି ନାରେ ଏଇଟାର ଦାମ୍ ଷୋହଳଶହ ଟଙ୍କା ହେଲା ପୁରା ଫିପ୍ଟି ପରସେଣ୍ଟ୍ ଡିସକାଉଣ୍ଟ୍ ଅଛି ବ୍ଲାକ କଲରର ତ ହଁ ହଁ ହଁ ଦେଖ ଇଟା ଇଟା ସାତଶହ ପଚାଶ ପଡ଼ବା ଡିସକାଉଣ୍ଟ୍ ସାଙ୍ଗେ ଟି ସାର୍ଟ କେତେ ଭିତରେ ଭିଟା ଦେଖମା କି ଗୋଲ୍ଟା ଗୋଲ୍ର ରାଉଣ୍ଡ ଵାଲା ଗୋଲ୍ର ଫୁଲ୍ ହ୍ୟାଣ୍ଡ୍ର ହଁ ଦେଖ ଫୁଲ୍ ହ୍ୟାଣ୍ଡ୍ର ଏଇଟା ମାନେ ଅଛି ଦେଖ ଯେ ଏଟା ସିମ୍ପଲ୍ ଵାଲା ଦରକାର କି ଯେ ଟିକେ ଯାତ୍ରା ଫାତ୍ରା ବି ଥିବା ଅଛେ ପ୍ରିଟେଣ୍ଟ ଵାଲା ବି ନୂଆ ନୂଆଟା ଆସିଛି କିନି ପ୍ରିଟେଣ୍ଟ ଵାଲା ବି ଭଲ ଭଲଟା ଅଛି ହଁ ଏର ଦେଖ ଦେଖ ଇ ଇଟା ଗୁଟେ ଭଲ ଲାଗୁଛି ଦେଖ ତୁମକୁ ଭଲ ସୁଟ୍ କରବା

ହଁ ହଁ ହଁ ଝିଅ ମାନଙ୍କର ଟି ସାର୍ଟ ଦେଖେଇ ଦେବି କି ହଁ ହଉ ଜିନ୍ସ ତ ହଁ ହଁ ଜିନ୍ସ ମାନେ ନୂଆ ନୂଆ ଆସିଛି ଦେଖ ଏଇଟା ଗୋଟେ ଭଲ ଅଛି ଦେଖ କେତେ ସାଇଜ୍ ଆସିନୁ କେତେ ବର୍ଷ ହେଉଥିବା ସପ୍ତମ ତ ହଁ ହଁ ହଁ ଦେଖ ଏଟା ଇଟା ଠିକ୍ ହେବା ଦେଖ ଇଟା ବା କେତେ ପଡ଼ୁଛି ପାଞ୍ଚଶହ ଟଙ୍କା ପଡ଼ିଯିବା ଏଟା ନା ନା କଲର୍ ଟୋଟାଲି ନାଇଁ ଛାଡ଼େ ଯେତିକି ବି ତୁମେ ବି ୟୁଜ୍ କର ୟୁଜ୍ କଲାପରେ କହେବ ମୋତେ କଲର୍ ଛାଡ଼ୁଛି କି ନାହିଁ କଲର୍ ଛାଡ଼ବା ଚାନ୍ସ ନାଇଁନ ହେଲା ଭଲ ମାଲ୍ ସବୁ ଆଇଛେ ଏଥର ହଁ ହଁ ଇଟା ଗୁଟେ ଅଛି ଦେଖ ଇଟା ଟିକେ ଅଧିକ ଦାମ୍ ପଡ଼ବା ଏଟା ଇଟା ଆଠଶହ ପଚାଶ ଟଙ୍କା ଅଛେ